ଯଦି ବାଇକ୍ରେ ବେଶି ଦ୍ରୁତରେ ଯାତ୍ରା କରିବା ତାହେଲେ ଆମକୁ ପହିଲା ଯାତ୍ରା କରିବାର ସବୁ ନିୟମ ରାସ୍ତାର ନିୟମ ଟ୍ରାଫିକ୍ ସବୁ ମାନିବାକୁ ପଡ଼ିବ ଆର୍ ଯଦି ସେଇଟା ନାହିଁ ମାନିବା ତା'ହେଲେ ଆମେ ବହୁତ ଅସୁବିଧାରେ ପଡ଼ିବା ଆର୍ ଏ ଯାତ୍ରା ସମୟରେ ଯେତେ ସମ୍ଭବ ଆମେ ଅଳ୍ପ ଆହାର ଖାଇବା ଯାହାଫଳରେ ଆମର ପେଟ ଯନ୍ତ୍ରଣା ବା କୌଣସି ଶାରୀରିକ ଯନ୍ତ୍ରଣା ନାହିଁ ହୁଏ ଆର୍ ଏହି ଶାରୀରିକ ଯନ୍ତ୍ରଣା ଯଦି ହେଲା ତା' ହେଲେ ଆମକୁ ବହୁତ ଦୁଃଖ ଦେବା ଆଉ ବାଟେ ଘାଟେ ବହୁତ ଅସୁବିଧା ଆମକୁ ଭୋଗିବାକୁ ପଡ଼ିବ ଆଉ ଏ ଯାତ୍ରା ଯେତେବେଳେ ହେସି ଏ ଯାତ୍ରାରେ ଆମର ବହୁତ ଯନ୍ତ୍ରଣା ହେସି ଶରୀର କାରଣ ବେଶି ସମୟ ବସିକରି ରହିଲେ ଆମର ପିଠି ଯନ୍ତ୍ରଣା ଅଣ୍ଟା ଯନ୍ତ୍ରଣା ତାହା ସହିତ କାନ୍ଧ ଯନ୍ତ୍ରଣା ବି ହେସି ଆର୍ ହାତ ବି ଝାଳେଇ ଯାଇସି ହ୍ୟାଣ୍ଡେଲକୁ ଧରିଧରି ଯେଉଁଟାକି ଆମକୁ ବହୁତ ଦୁଃଖ ଦେସି ଆର୍ ବେଶି ଦୂର ଯାତ୍ରା କରିବାରକୁ ସବୁଠୁ ସୁରକ୍ଷିତ ହେଲା ଯେ ଆମେ ଭଲସେ ହେଲମେଟ୍ ପିନ୍ଧିବା ଆର୍ ଟ୍ରାଫିକ୍ର ନିୟମ ମାନିକରି ଯିମା